ଆମେ ଯେଉଁ ସ୍କୁଲରେ ଫି ପରୀକ୍ଷା ଯୋଉ ଫିଜ ବାନ୍ଧୁଛନ୍ତି ସେଇଗୁଡ଼ାକର ଯଦି ଆମକୁ କିଛି ସବସିଡ଼ି ମିଳନ୍ତା ତାହେଲେ ଆମକୁ ଆଉ ଟିକେ ସାହାଯ୍ୟ ହୁଅନ୍ତା କିମ୍ବା ଏଇ ଯେଉଁ ଛୁଆମାନେ ଯେଉଁ ଆମର ଛାତ୍ରବୃତ୍ତି ପରୀକ୍ଷା ଦଉଛନ୍ତି ସେମାନଙ୍କୁ ସବୁ ଛୁଆଙ୍କୁ ତ ଛାତ୍ର ବୃତ୍ତି ପଇସା ଆସୁନି ନା କିନ୍ତୁ ଯେଉଁ ଛୁଆମାନେ ଉତ୍ତୀର୍ଣ୍ଣ ହଉଛନ୍ତି ସମସ୍ତଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳନ୍ତା ଆଉ ଯେଉଁ ଛୁଆମାନେ କି ପରୀକ୍ଷାରେ ପାସ୍ ହଉଛନ୍ତି ଉତ୍ତୀର୍ଣ୍ଣ ହଉଛନ୍ତି ସେମାନଙ୍କୁ ସମସ୍ତଙ୍କୁ ପଇସା ଆସନ୍ତା ପଇସା ଆସିଲେ କଣ ହୁଏ ଛୁଆଙ୍କର ମନୋବଳ ବି ବଢ଼ିବା ସଙ୍ଗେ ସଙ୍ଗେ ମା ବାପାଙ୍କୁ ବି ମଧ୍ୟ ସାହାଯ୍ୟ ହେଇଯିବ ଆଉ ଛୁଆଙ୍କର ବି ହଁ ମୁଁ ଏମିତି ପଢ଼ିଲି ବୋଲି ଏତେ ପଇସା ମୋତେ ମିଳିଲା ବୋଲି ସେ ଆଉ ଟିକେ ମନ ଲଗେଇକିରି ସେ ପାଠ ପଢ଼ିବ ପଢ଼ିବା ଫଳରେ କଣ ହବ ଛୁଆର ବି ଉନ୍ନତି ହବ ମା ବାପା ବି ଚାହିଁବେ ଯେ ମୋ ଛୁଆ ପଢ଼ାରେ ବହୁତ ମନ ଦଉଛି ତ ମାଆ ବାପା ବି ଚାହିଁବେ ଛୁଆକୁ ଆଗକୁ ବଢ଼ିବାକୁ ସେଥିପାଇଁ ଏ ଗୁଡ଼ାକରେ ଧ୍ୟାନ ଦେଲେ ଭଲ ହୁଅନ୍ତା